ହେଲୋ ଆପଣ ସୁଶାନ୍ତ ହୋଟେଲ୍ରୁ କହୁଛନ୍ତି ମୁଁ ସୁଭଦ୍ରା ତୁଙ୍ଗ କାଳିଆସଡ଼ରୁ କହୁଛି ଆପଣ ତ ଜାଣିଛନ୍ତି ମୁଁ ପ୍ରତ୍ୟେକ ସବୁଦିନ ଆପଣଙ୍କ ହୋଟେଲ୍ରୁ କି ଅର୍ଡ଼ର୍ କରେ ଏ ତ ମୁଁ ଏବେ ବାରିପଦାରୁ ବାରିପଦାକୁ ଚାଲି ଆସଚି ଆପଣ ଯେଉଁ ଆଗ ଆଗ ଏଡ଼୍ରେସ୍ରେ ପଠଉଥିଲେ ସେ ଏଡ଼୍ରେସ୍କୁ କାଟି ନୂଆ ଏଇ ବାରିପଦା ଏଡ଼୍ରେସ୍ଟିକୁ ଦେଇ ପଠାଇ ଦିଅନ୍ତୁ